ଆମେ ବିଭିନ୍ନ ଋତୁରେ ବିଭିନ୍ନ ପ୍ରକାର କାର୍ଯ୍ୟକଳାପ କରିଥାଉ ଏବଂ ଖାସ୍ କରି ଖରା ମାସରେ ଖରା ମାସରେ ଆମେ ଖରା ଛୁଟିରେ ଜେଜେ ବାପାଙ୍କ ଘରକୁ ଯାଇକି ମସ୍ତିରେ ଏନ୍ଜଏ କରିଥାଉ ଜେଜେ ବାପା ଜେଜେ ମାଆଙ୍କ ସହିତ ଟାଇମ୍ ସ୍ପେଣ୍ଡ୍ କରିଥାଉ କାହିଁକି ଆମେ ତାଙ୍କୁ ବର୍ଷ ସାରା ଭେଟି ନଥାଉ ଭେଟି ନଥାଉଛୁ ଖରା ଛୁଟିରେ ଟାଇମ୍ ମିଳିଲେ ତାଙ୍କ ଘରକୁ ଯାଇକି ଟିକେ ସ୍ପେଣ୍ଡ୍ ତାଙ୍କ ସହିତ ଟାଇମ୍ ସ୍ପେଣ୍ଡ୍ କଲେ ଆମକୁ ଭଲ ଲାଗୁଛି ତାଙ୍କୁ ମଧ୍ୟ ଭଲ ଲାଗୁଛି ଖରା ଦିନରେ ପାମ୍ପଡ଼ ଭଳି ଅନେକ କିଛି ଜିନିଷ ଖାଇକି ଭୋଜି ଜଳଖିଆ ପ୍ରସ୍ତୁତ କରି ଲୋକ ମାନଙ୍କ ସହିତ ମିଶି ଖାଇବି ଯାଉଛୁ ଖରା ଖରା ଦିନରେ ଖରା ଛୁଟି ହେଇଥିଲେ ଆଉ ଗ୍ରୀଷ୍ମ ଛୁଟିରେ ଆମେ ଅଜା ଆଈ ଘରକୁ ମଧ୍ୟ ଯାଇଥାଉ ମୁଁ ଆମ ଚାଷ ଜମି ଚାଷ ଜମି ଜଙ୍ଗଲ ମାଧ୍ୟମରେ ଆମ ଚାଷ ଜମି ମଧ୍ୟ ଯାଇକି ସେ ଛୋଟ ବେଳେ ସାଙ୍ଗ ପିଲା ସହିତ ମିଶିକି ଯାଇକି ଆମ ଚାଷ ଜମି ପାଖରେ ଜଙ୍ଗଲ ଅଛି ସେ ଜଙ୍ଗଲରେ ଆମେ ଭୋଜି ମଧ୍ୟ କରୁ ପ୍ରତ୍ୟେକ ବର୍ଷ ଏବଂ ସେଇ ଜଙ୍ଗଲରେ କିଛି ପିଜୁଳି ଆମ୍ବ ଗଛ ଅମୃତଭଣ୍ଡା ଗଛ ଅଛି ଆମେ ସେଇଠୁ ଫଳ ଫଳ ତୋଳିକି ଖାଉ ଏବଂ ଏନ୍ଜଏ କରିଥାଉ ଏବଂ ଶୀତ ଦିନ ହେଉଛି ସବୁଠାରୁ ସୁନ୍ଦର ଋତୁ ହେଉଛି ଶୀତ ଦିନ ଶୀତ ମାସରେ ଖରାରେ ରହିକି ଚା ପିଇବା ଜଳଖିଆ ଖାଇବା ଏବଂ ସେ ଥଣ୍ଡାରେ ସନ୍ଧ୍ୟା ସମୟରେ ବା ସକାଳେ ନିଆଁ ଆଗରେ ହାତ ଶେକିବା କେତେ ମଜାଦାର୍ ତେଣୁ ଶୀତ ଋତୁ ହେଉଛି ସବୁଠାରୁ ବେଷ୍ଟ୍ ଆମ ପାଇଁ